ମୁଁ ବହୁତ ପ୍ରକାରର ଖାଦ୍ୟ ଖାଏ କିନ୍ତୁ ମୋର ପ୍ରିୟ ଖାଦ୍ୟ ତଥା ଭାତ ଡାଲି ଭଜା ମାଛ ଅଣ୍ଡା ଏବଂ ମିକର ହୋଇଥାଏ ଏବଂ ଏହାକୁ ମୁଁ ଘରେ ଖାଇଥାଏ ଯେହେତୁ ବାହାର ଖାଦ୍ୟମାନଙ୍କରେ ଏତେ ପରିଷ୍କାର ପରିଚ୍ଛନ୍ନ ନଥାଏ ଯାହାଦ୍ଵାରା ରୋଗ ବୈରାଗ ଦେହକୁ ଆସିଥାଏ ତେଣୁ ମୁଁ ଘରେ ମା' ହାତର ଖାଦ୍ୟ ସବୁବେଳେ ଖାଇଥାଏ